ହଁ ଶଙ୍କର ଭାଇ ମୁଁ ଏହି ଗ୍ରୀଷ୍ମର ଅବକାଶରେ ଇଏ ଇଂଲଣ୍ଡ୍କୁୁ ଯିବାକୁ ଚାହୁଁଛି ରେ କାରଣ ଆମ ଏଇ ଭାରତରେ ପ୍ରାୟ ଗ୍ରୀଷ୍ମର ପ୍ରଭାବ ବେଶୀ ପଡ଼ୁଅଛି ତ ମୁଁ ପାସ୍ପୋର୍ଟ୍ ମଧ୍ୟ ବନେଇ ଦେଇଛିି ଆଉ ଯଦି ଆସିବୁ ବୋଲେ ଦୁଇ ଜଣ ସାଙ୍ଗେ ଯିବା ଆଉ

ହଁ ହଁ ନାଇଁ ଏଇଟା ଧରିକି ଆମେ ଯିବା ଆଉ ପାସ୍ପୋର୍ଟ୍ ମୁଁ ଏଇଠି ରହିବି ନାହିଁ ହଇ ନେକ୍ସ୍ଟ୍ ହଇ ମୁଁ ଯିବି ଆଉ ଇଂଲଣ୍ଡ୍ ଯାଉଛିି ଇଂଲଣ୍ଡ୍ର ୱାଶିଂଟନ୍ ସିଟିରେ ମୁଁ ସିଫ୍ଟ୍ ହେଉଛି ହଁ ନାଇଁ ମାନେ ଇଣ୍ଡିଆରେ ହଁ ଗ୍ରୀଷ୍ମ ମାନେ ଖରା ବହୁତ ହେଉଛି ତ ସେଥିପାଇଁ ଗୋଟେ ଛୁଟି ନେଇକି ଯାଉଛି ମୁଁ ସେଇଠି ଆଉ ମୁଁ ସେଇଠି ସେଠିକାର ରହିଯିବି ବୋଲି ଭାବୁଛି ହଉ ଠିକ୍ ଅଛି ହେଲା